ଆମର୍ ଯେନ୍ କୁକୁଡ଼ା ଚାଷ୍ ଆମେ କରୁଛୁଁ ଫାର୍ମ୍ରେ ରଖିକରି ତାକୁ ଉତ୍ତମ୍ ଭାବରେ ଖାଦ୍ୟ ପାନୀୟ ଦେଇକରି ତାଁକର୍ ବଢ଼ତିର୍ ଲାଗି ବଢ଼୍ବା ଲାଗି ଯେନ୍ଟା ତାକୁ ଦରକାର୍ ଅଛେ ପ୍ରତିଦିନ୍ ତା'ର୍ ଖାଦ୍ୟ ପାନୀୟ ତାକୁ ଦେଇ କରି ଆମେ ତାଁକର୍ ଯେନ୍ ମାନେ ମଇଲାଟା ବାହାରୁଛେ ତାଙ୍କର୍ ଲାଟ୍ରିନ୍ ଯାହା ବି ବାହାରୁଛେ ସେଟା ବି ନଷ୍ଟ ନାଇଁ ହୁଏ ସେଟାକେ ଆମେ ଆନ୍ସୁଁ ଆରୁ ଆମେ ସୁଖେଇ ଦେଇ କରି ସେଇଟାକେ ଆମେ ଚାଷ୍ରେ ବି ହେଲେ ଆମେ କୌଣ୍ସି ଯଦି ଚାଷ୍ କରୁଛୁଁ ଧାନ୍ରେ ହଉ କିମ୍ବା କୌଣସି ପହ୍ଲା ପାଏନ୍ ରେ ଆମେ ପକଉଛୁଁ ବାଇଗନ୍ ଚାଷ୍ କରୁଛୁଁ ଟମାଟର୍ ଚାଷ୍ କରୁଛୁଁ ସେଠି ବି ଆମେ ସାର୍ ହିସାବରେ ଆମେ ବ୍ୟବହାର କରି ପାର୍ମୁଁ ଆମେ କରୁଛୁଁ ବି ଖୁଦ୍ ଆମର ଚାଷ୍ ବି ହଉଛେ ଚାଷ୍ ବି କରୁଛୁଁ ଆମେ ଆଉ ମାଛକୁ ବି ଦିଆ ଯାଏସି ପାଣିରେ ପକାଲେ ମାଛମାନେ ବି ସେଟାକେ ଉତ୍ତମ ଭାବେ ଖାଏସନ୍ ତ ନଷ୍ଟ ନାଇଁ ହୁଏ ଆଉ କୁକୁଡ଼ାମାନେ ତାଁକର୍ ମତରେ ବଢ଼ତି ହଉଥିସନ୍ ବଢ଼ୁଥିସନ୍ ପ୍ଲସ୍ ତାଁକର୍ ଯେନ୍ ମାନେ ମଇଲାଟା ଅଛେ ସେଟା ବି କିଛି ଜୀବଜନ୍ତୁର୍ ଲାଗି କିଛି କାର୍ଯ୍ୟରେ ଲାଗି ଉପକୃତ ହେ କାର୍ଯ୍ୟରେ ବ୍ୟବହାର୍ ହେଇପାରୁଛି